ନବଜାତ ଶିଶୁର ଆମେ ପ୍ରଥମ ବର୍ଷରେ କେଉଁ କେଉଁ ସବୁ ରୀତିନୀତି ପାଳନ କରୁ ସେଇଟା ମୁଁ ଆଜି ଆପଣଙ୍କୁ କହିବି କରାଯାଏ ମୁଁ ଆପଣଙ୍କୁ ଜଣାଇବି ନବଜାତ ଶିଶୁ ଜନ୍ମ ହେଲା ପରେ ପ୍ରଥମେ ଗୋଟେ ଦିନ ପରେ ତାଙ୍କୁ ତେଲ ମାଲିସ୍ କରାଯାଏ ଭଲ ଭାବରେ ତେଲ ମାଲିସ୍ ହୁଏ ତାପରେ ସପ୍ତାହ ପରେ ତାଙ୍କୁ ଷଷ୍ଠୀ ପୂଜା କରାଯାଏ ସେ ଷଷ୍ଠୀ ପୂଜାରେ ତାଙ୍କୁ ଠାକୁରଙ୍କ ସାମ୍ନାରେ ରଖି ପୂଜା ଧୂପ ଆରତୀ ଆଦି ତାଙ୍କୁ ଯାଏ ଠାକୁରଙ୍କୁ ରଖାଯାଏ ଆଉ ଠାକୁରଙ୍କ ସାମ୍ନରେ ତାଙ୍କୁ ବହୁତ କିଛି ରଖିଥାଏ ବହୁତ କିଛି ତାଙ୍କ ସେ ନବଜାତ ଶିଶୁ କେଉଁଟା ଧରିବେ ସେଇଟା ପରମ୍ପରା ସହିତ ପାଳନ କରାଯାଏ ଧରିଲେ ସେ କେଉଁ ରାସ୍ତାରେ ଯିବ ଜଣାପଡ଼ୁଛି ସେଥିପାଇଁ ସେମାନେ ସେଇଟା କରନ୍ତି ତାପରେ ଏକୋଇଶି ଦିନ ପରେ ଏକୋଇଶିଟି ଏକୋଇଶିଆ ପାଳନ କରାଯାଏ ଏକୋଇଶିଆରେ କ'ଣ ହୁଏ ଏକୋଇଶିଆର ସେ ପିଲାର ଯେଉଁ ଆତୁର ହେଇଛୁ ମାନେ ହେଉଛି ତାକୁ ଛଡ଼ାଯାଏ କେମିତି ଆତୁର ହେଲେ କ'ଣ ମାନେ ଆମର ନିୟମ ଅଛି ଯେଉଁ ପିଲାମାନେ ଏକୋଇଶି ଏକୋଇଶି ଦିନ ନହେଲେ ସେ ପିଲା ଓ ମାଆ କେଉଁଠି ଯାଇପାରିବନି ଏକୋଇଶି ଦିନ ହେଲା ପରେ ସେ ପିଲା ଓ ମାଆଙ୍କୁ ବାହାରେ ଆସିପାରିବେ ତାପରେ ସେ ଆମର ଯେଉଁ ଜାମାପାଟା ସବୁ ପୋଖରୀ ଯାଇକି ଧୁଆ ଧୋଇ କରିକି ତାପରେ ଆସିବୁ ଆସିଲା ପରେ ସକାଳରୁ ବକ୍ସ ଟିକେ ବାଜିବ ବାଜିଲା ପରେ ମିଠେଇ ସବୁ ଅଣାାଯିବ ସନ୍ଧ୍ୟାବେଳେ ଗାନ ଗୀତ ସବୁ ହେବ ସମସ୍ତେ ବୟସ୍କ ଲୋକମାନେ ଆସିକି ସେ ଛୁଆ ଧରିକି ଗୀତ ଗାଇବେ ଏମିତି କଲେ ଏକୋଇଶିଆ ହେଇଯାଏ ଆଉ ଅନ୍ନପ୍ରାଶନ ଆମେ ତାଙ୍କୁ ମାମଁ ଘରେ ଯାଇକି ଅନ୍ନପ୍ରାଶନ କରନ୍ତି ମାମଁ କରନ୍ତି ସେମାନେ ମାମୁଁ ଘରେ ଯାଇ ବହୁତ ଆନନ୍ଦ ସହିତ ଅନ୍ନପ୍ରାଶନ ପାଳନ କରନ୍ତି ପାଳନ କରିବା ନାମକରଣ କରନ୍ତୁ କରନ୍ତି ନାମକରଣ କ'ଣ ସମସ୍ତେ ଯେଉଁ ନାମ ଭାବିଛନ୍ତି ଗୋଟେ ବ୍ରାହ୍ମଣ ଡାକିକି ତାଙ୍କର ରାଶି ଦେଖିକି ଆମେ ନାମକରଣ କର କରନ୍ତି ସମସ୍ତେ ତାପରେ ଗୋଟେ ବର୍ଷ ହେବାକୁ ବଳେ ତାକୁ ଠାକୁରଙ୍କୁ ଯାଇକି ମୁଣ୍ଡ ମୁଣ୍ଡନ କରାଯାଏ ମୁଣ୍ଡନ କରି ଆମେ ଏତିକି ମାନେ ନବଜାତ ଶିଶୁଙ୍କୁ ବର୍ଷ ରେ ଏତିକି କାମ କରିଥାଉ